ଗଲାଥର ଗୋଟେ ମିକ୍ସଚର୍ କିଣିଥିଲି କିନ୍ତୁ ଏବେ କ'ଣ ତା'ର ମ୍ୟାନୁଫାକ୍ଚର୍ କ'ଣ ଡିଫେକ୍ଟ୍ ଆସୁଛି କହି କହୁଛନ୍ତି ତା ପୋଡ଼ାପୁଡ଼ି ବାସନା ହେଉଛି ତେଣୁ ଏବେକା ଆଉ ଠିକ୍ ଚାଲୁନାହିଁ